ମୁଁ ଗୋଟେ କ୍ୟାବ୍ ବୁକିଂ କରିବାକୁ ଚାହୁଁଛିି ସାଙ୍ଗମାନଙ୍କୁ ଆଉ ଫ୍ୟାମିଲି ପରିବାରକୁ ନେଇକିନା ଗୋଟେ ଟ୍ରିପ୍କୁ ଯିବାର ଅଛି ଆପଣଙ୍କ ଏଜେନ୍ସିରେ ତାର ରିହାତି କେତେ ଅଛି ମୂଲ୍ୟ କେତେ ଅଛି ମୋତେ ଟିକେ କହିବେ ଆଉ ସେ ରିହାତି ଉପରେ ମୋର କେତେ ସେ ମୂଲ୍ୟ ଉପରେ ମୋର କେତେ ରିହାତି ମଳିବ ଆଉ ମୁଁ ଏ ଏଜେନ୍ସିରୁ ଏଜେନ୍ସିରେ

ପ୍ରୋମୋକୋଡ଼୍ ମାଧ୍ୟମରେ ମୁଁ କୌଣସି ରିହାତି ପାଇପାରିବି କି ନାହିଁ ମୋତେ କୁହନ୍ତୁ ଟିକେ ଆଉ ମୁଁ ଏ ଏଜେନ୍ସିରେ ନିୟମିତ ଗ୍ରାହକ ଅଛି ମୁୂଲ କେତେ କ'ଣ ନେବେ ତାର ମୂଲଚାଲ ଯଦି କମେଇବେ ମୁଁ ତାହେଲେ ମୋ ଫ୍ୟାମିଲି ଆଉ ସାଙ୍ଗମାନଙ୍କ ଫ୍ୟାମିଲି ସାଙ୍ଗମାନାନଙ୍କୁ ଧରିକିନା ଟ୍ରିପକୁ ଯାଇପାରିବି